ଫଳରେ ବହୁତ କି ମାନେ ରହିଛନ୍ତି ଯେମିତିକି ଯେଉଁମାନେ କି ଆମ ସଂସ୍କୃତିକୁ ପରି ନୂତନ ପରିଚୟ ଗଞ୍ଜାମ ଓଡ଼ିଶା ରାଜ୍ୟରେ ଓଡ଼ିଶା ରାଜ୍ୟର ଆମ ଆମ ଜିଲ୍ଲାରେ ବହୁତ ଗୁଡ଼ିଏ ହସ୍ତଶିଳ୍ପୀ କାରିଗରି ଯେମିତି ଆମ ମାନେ ମନ୍ଦିରରେ ଥିବା ସିମେଣ୍ଟରେ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିବା ମାଟିରେ ଯେମିତି ଗଣେଶ ମୂର୍ତ୍ତି ସରସ୍ୱତୀ ମୂର୍ତ୍ତି ତି କାଳୀ ମାଆ କାଳୀଙ୍କର ମୂର୍ତ୍ତି ଏସବୁ ତିଆରି କରି ମାନେ ପୂଜା ସମୟରେ ଏସବୁ ତିଆରି କରନ୍ତି ଆହୁରି ମଧ୍ୟ ଯେମିତି ହସ୍ତଶିଳ୍ପୀ ହିସାବରେ ଆମେ ଦେଖିବାକୁ ଗଲେ କୁମ୍ଭାର ଲୋକମାନେ ମାଟିରେ ହାଣ୍ଡିରେ ମାଟିରେ ହାଣ୍ଡି ତରା ବିଭିନ୍ନ ପ ଆହୁରି ମଧ୍ୟ ବିଭିନ୍ନ ପ୍ରକାର ମାଟିରେ ବଢ଼ିଆ ବହୁତ ସୁନ୍ଦର ସୁନ୍ଦର ଜିନିଷ ଗୁଡ଼ିଏ ତିଆରି କରନ୍ତି ତା'ପରେ ମାନେ ରଙ୍ଗଣୀ ଲୋକମାନେ ଯେମିତି ନିଜ ହାତରେ ପଟି ବୁଣନ୍ତି ଲୁଗା ବୁଣନ୍ତି ତାପରେ ଖଦି ଏସବୁ ଚରଖାରୁ ସୂତାକାଟି ଖଦି ବୁଣନ୍ତି ଇତ୍ୟାଦି ବୁଣା ବୁଣି କରି ସେମାନେ ମଧ୍ୟ ଅଞ୍ଚଳର ଆଞ୍ଚଳିକ ସାଂସ୍କୃତିକ ସଂସ୍କୃତିକୁ ଏକ ନୂଆ ପରିଚୟ ପ୍ରଦାନ କରିଥାନ୍ତି